ଆମ ଗାଁରେ ଆମ୍ବୁଲାନ୍ସ ଆସିବାର ବହୁତ ଅସୁବିଧା ହୁଏ ଗାଁ ଦାଣ୍ଡ ଗାଁ ରାସ୍ତା ଖାଲ ଢ଼େପ ଅଛି ଆଉ ଯା ଆଉ ଗାଁରେ ଆସିବା ପାଇଁ ହେଲେ ଟ୍ରକ୍ ଗୁଡ଼ା ବେଶୀ ପଡ଼ୁଛି ସେମାନଙ୍କୁ ବି ରାସ୍ତା ଦେଇକି ଆସିବାକୁ ପଡ଼ୁଛି ତା ସହିତ ଯେଉଁ ଆମର ଗର୍ଭବତୀ ମାଆମାନେ ଅଛନ୍ତି ସେମାନେ ବହୁତ ଅସୁବିଧା ହେଉଛନ୍ତି ଆମ୍ବୁଲାନ୍ସ ଆସିବା ପାଇଁ ବିଳମ୍ବିତ ଆମେ ଫୋନ୍ କରୁଛୁ କିନ୍ତୁ ସେ ବିଳମ୍ବିତରେ ବି ଆସୁଛି କାରଣ ସେ ଟ୍ରକ୍ ନହେଲେ ଯେଉଁ ରାସ୍ତାରେ ରାସ୍ତା ତାଙ୍କୁ ଆସିବା ପାଇଁ ଠିକ୍ ସେ ନଥିବ

ସେମାନେ ଟିକେ ବିଳମ୍ବିତ ହୁଅନ୍ତି କିନ୍ତୁ ଠିକ୍ ସମୟରେ ଆସିକି ପହଞ୍ଚିଯାଆନ୍ତି ଯାହାଫଳରେ କି ଆମର ଗାଁର ଶିଶୁ ବା ଗର୍ଭବତୀ ମାଆ ଏମାନେ ସ୍ୱାସ୍ଥ୍ୟ ସେବା ପାଇପାରୁଛନ୍ତି ଯେଉଁ ଟ୍ରକ୍ ଯାକ ଆସୁଛି ସେଗୁଡ଼ିକ ଅଧିକା ଆସୁଛି ସେଇଟାକୁ ଟିକେ ରୋକିଦେଲେ ସମସ୍ତଙ୍କର ସଫଳ ହେବ